ହଁ ମୁଁ ଉପହାର ଲେଖିଛି ମୋର ସାଙ୍ଗ ପାଇଁ ତାର ଜନ୍ମଦିନ ଥିଲା ଜନ୍ମଦିନ ପାଇଁ ଲେଖିଥିଲି ସେ ଉପରେ ଲେଖି ସମସ୍ତେ ସେଇଠି ଲୋ ପିଲା ଥିଲେ ସାଙ୍ଗମାନେ ସେଇଠି ସେ ଗଦ୍ୟ ଟି ପଢ଼ିଲେ ପଢ଼ି ସମସ୍ତେ ଖୁସି ହେଲେ ସମସ୍ତିଙ୍କ ପସନ୍ଦ ବି ଆସିଲା ଆଜି ବି ସିଏ ସାଙ୍ଗ ବସିଲା ଉଠିଲା ବେଳେ ସେଇ କଥା ମନେ ପକେଇକି କୁହେ କି ଯେଉଁ କବିତା ଟି କି ଲେଖିଥିଲୁ କି ଗଦ୍ୟ ଟି ଲେଖିଥିଲୁ ବହୁତ ଭଲ ଥିଲା ସେକଥା ମନେ ପଡ଼ିଲେ ମତେ ବି ବହୁତ ଆନନ୍ଦ ଲାଗେ